ଏକ ଲକ୍ଷ ଆଠ ହଜାର ତିନ ଲକ୍ଷ ପାଞ୍ଚ ହଜାର ଚାରି ଲକ୍ଷ ତିନି ହଜାର ଏକ ଲକ୍ଷ ଚାରି ହଜାର ଏକ ଲକ୍ଷ ଦୁଇ ହଜାର